ହ୍ୟାଲୋ ବାପା ମୋର ନୂଆ ଯେଉଁ ଚାକିରି ହୋଇଛି ସେମାନେ ମୋତେ ସାକ୍ଷାତ କରିବା ପାଇଁ ଡାକୁଛନ୍ତି କିନ୍ତୁ ସେମାନେ ଡ୍ରାଇଭିଂ ଲାଇସେନ୍ସ ମାଗୁଛନ୍ତି ଆଉ ସେଇଟା ମୋ ପାଖରେ ନାହିଁ ମୁଁ ପାଉନି କେଉଁଠି ରଖିଦେଇଛିି ତେଣୁ ମୁଁ କେମିତି ଡିଜିଲକର୍ରୁ ଡ୍ରାଇଭିଂ ଲାଇସେନ୍ସ ହାସଲ କରିବି ସେଥିପାଇଁ ମୋତେ ସାହାଯ୍ୟ କରନ୍ତୁ